ମୁଁ କଳ୍ପନା ଚାୱଲାଙ୍କ ବିଷୟରେ କହିପାରିବି କଳ୍ପନା ଚାୱଲା ମହାକାଶ ଯାଇଥିଲେ ସେ ସତର ମାର୍ଚ୍ଚ ଉଣେଇଶଶହ ବାଷଠିରେ ଜନ୍ମଗ୍ରହଣ କରିଥିଲେ ପଞ୍ଜାବରେ ସେ ପେଶାରେ ଜଣେ ଇଞ୍ଜିନିୟର ଥିଲେ ସେ ପଞ୍ଜାବରେ ଜନ୍ମଗ୍ରହଣ କରିଥିଲେ ସେ ମହାକାଶଚାରୀ ନାସାରେ ସିଲେକ୍ସନ ହୋଇଥିଲେ ଉଣେଇଶଶହ ଚଉରାନବେରେ ନାସା ଯାଇ ନାସା ପାଇଁ ସିଲେକ୍ସନ ବି ହୋଇଥିଲେ ତାଙ୍କର ମିଶନ ଥିଲା ଏସ୍ଟିଏସ୍ ଏଇଟି ସେଭେନ ଏସ୍ଟିଏସ୍ ୱାନ୍ ଜିରୋ ସେଭେନ କଳ୍ପନା ଚାୱଲାଙ୍କ ସ୍ଵପ୍ନ ଥିଲା ମହାକାଶକୁ ଯିବେ ଚନ୍ଦ୍ର ପରିକ୍ରମା କରିବେ ଇତିହାସର ପ୍ରଥମ ମହିଳା ଭାବରେ କଳ୍ପନା ଚାୱଲା ମହାକାଶ ଯାତ୍ରା ଆରମ୍ଭ କରିଥିଲେ ସେ ମହାକାଶକୁ ଯାଇଥିଲାବେଳେ ଅକ୍ସିଜେନ କମ୍ ନେଇଥିବାରୁ ସେ ଆଉ ନଫେରି ମୃତ୍ୟୁବରଣ କରିଥିଲେ